ଆମ ଅଞ୍ଚଳରେ ଏବେ ବହୁତ ଗୁଡ଼ିଏ ସପିଂ ମଲ୍ ବା ସପିଂ ସେଣ୍ଟର ତିଆରି ହେଇକି ତାହା ଚାଲୁଅଛି ଏବଂ ଆମ ଅଞ୍ଚଳରେ ଥିବା ଟ୍ରେନ୍ ଫ୍ୟାମିଲି ବଜାର ବିଗ୍ ବଜାର ଇତ୍ୟାଦି ବହୁତ ଗୁଡ଼ିଏ ସପିଂ ସେଣ୍ଟର ଅଛି ଯେଉଁଠାକୁ କିି ପର୍ଯ୍ୟଟନ ଯାଇକି ଭ୍ରମଣ ମଧ୍ୟ କରିପାରିବେ ସେମିତି ଫ୍ୟାମିଲି ବଜାର ମଧ୍ୟ ଅଛି ଯେଉଁଠାରେ ଆମ ସମସ୍ତ ପ୍ରକାର ସାମଗ୍ରୀ ସେଠାରେ ମିଳିପାରିବ ଏବଂ ତା' ବାଦ ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର ମେଳା ମଧ୍ୟ ବା ହସ୍ତଶିଳ୍ପ ମେଳା କିମ୍ବା କୌଣସି ଲୋକ ମହୋତ୍ସବ ଇତ୍ୟାଦି ବହୁତ ଗୁଡ଼ିଏ ଅନୁଷ୍ଠିତ ହୋଇଥାଏ ଏବଂ ସେଠାରେ ବିଭିନ୍ନ ପ୍ରକାର ହସ୍ତଶିଳ୍ପ କିମ୍ବା ଖାଦ୍ୟ ସାମଗ୍ରୀ ସବୁ ଆସିଥାଏ ସେଠାକୁ ପର୍ଯ୍ୟଟକମାନେ ଆସି ଆମ ଅଞ୍ଚଳର ହସ୍ତଶିଳ୍ପ ଗୁଡ଼ିକ ବିଷୟରେ ଜାଣିପାରନ୍ତି ଏବଂ ତା' ତାଙ୍କୁ ବହୁତ ପସନ୍ଦ ଆସେ ସେମାନେ ସେଥିପାଇଁ ହସ୍ତ ସାମଗ୍ରୀ ବହୁତ ଗୁଡ଼ିଏ କିଣିକି ନିଜ ଅଞ୍ଚଳକୁ ନେଇଥାନ୍ତି ଏବଂ ଆମ ଅଞ୍ଚଳରେ ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ଗୁଡ଼ିକୁ ଖାଇଥାନ୍ତି ଏବଂ ସେଗୁଡ଼ିକୁ ସେମାନେ ଖୁବ ପ୍ରଶଂସା କରିଥାନ୍ତି ସେମିତି ଆମ ଅଞ୍ଚଳରେ ବହୁତ ଗୁଡ଼ିଏ ସପିଙ୍ଗ ସେଣ୍ଟର ଅଛି ଯେଉଁଠାରେ ଆମେ ନିଜ ପସନ୍ଦର ବହୁତ ଗୁଡ଼ିଏ ସାର୍ଟ ପ୍ୟାଣ୍ଟ କିମ୍ବା ଶାଢ଼ୀ ଇତ୍ୟାଦି ସେଠାରେ ଖୁବ ସୁଲଭ ମୂଲ୍ୟରେ ଆମେ ପାଇପାରିବା ଯେମିତି ଜଣେ ଆସିଥିବ ମାନେ ଗୋଟେ ବୋଡ଼ ମଲ୍କୁ ଗଲା ସେଇଠାରେ ବୁଲି ବୁଲି ତାର ନିଜ ପସନ୍ଦର ସାମଗ୍ରୀଟା କିଣିଲା ଏବଂ ସେ ସେଠାରୁ ରିହାତି ମୂଲ୍ୟରେ ତାହା ପାଇପାରିବ ସେମିତି ବହୁତ ଗୁଡ଼ିଏ ଫ୍ୟାମିଲି ବଜାର ଅଛି ଯେମିତି ସାବୁନ ଠାରୁ ଟୁଥବ୍ରସ୍ ପର୍ଯ୍ୟନ୍ତ ସମସ୍ତ ସାମଗ୍ରୀ ସେଇଠାରେ ମିଳିଥାଏ ଲୋକମାନେ ସେ ସେଠାକୁ ଆସନ୍ତି ଏବଂ ବିଭିନ୍ନ ପ୍ରକାର ସାମଗ୍ରୀ ସେଠାରୁ କିଣିଥାନ୍ତି ସେଠାରୁ କିଣିଲେ ଆମକୁ ତାହା ଆମ ଆମ ଦୋକାନ ବଜାର ଠାରୁ କମ୍ ରେଟ୍ରେ ମିଳି ପାରିଥାଏ ତେଣୁ ଏହା ଖୁବ ସୁଲଭ ହୋଇଥାଏ ଏବଂ ସେଥିପାଇଁ ଏମିତି ବଜାର ମାନଙ୍କରେ ଖୁବ ଲୋକ ଭିଡ଼ ହୋଇଥାଏ